ଆମ ଗାଁ'ରେ ପଶୁ ଡାକ୍ତର ଅଛନ୍ତି ମାନେ ଆସିଲେ ସେ ଗାଈର ଦେହ ଖରାପ ଥିଲେ ଆସିକି ଇଞ୍ଜେକ୍ସନ୍ ଆଉ ଔଷଧ ଦେଇକି ଯାଆନ୍ତି ଆଉ ଆମର ଦୁଇ ମାସ ତଳେ ଆମ ଗାଈର ଦେହ ଖରାପ ଥିଲା ସେ ଆସିଥିଲେ ଯୋଉ ଇଞ୍ଜେକ୍ସନ୍ ଆଉ ଔଷଧ ଦେଇକି ଗଲେ ବହୁତ କମ ପଇସା ନିଅନ୍ତି ଶହେ ଟଙ୍କା ନିଅନ୍ତି